ଆମ ଅଞ୍ଚଳର ମୁଖ୍ୟ ଖାଦ୍ୟ ହେଉଛି ଦହି ପଖାଳ ଭଜା ସନ୍ତୁଳା ଆଉ ଶାଗ ଏସବୁ ମୋ'ର ଦେବାଶିଷ ରେଷ୍ଟୁରାଣ୍ଟ ମଇରାସ ଚିକେନ ସେଣ୍ଟର ଏସବୁ ଖାଦ୍ୟ ସେ'ଠି ଭଲ ମୂଲ୍ୟରେ ଭଲ ସ୍ଵାଦରେ ମିଳେ